ପୁରୁଣା ଗୀତ ଆଗକାରେ ବହୁତ ଭଲ ଥିଲା ଧାର୍ମିକ ଏବଂ ସାଂସ୍କୃତିକ ଗୀତ ଯେଉଁଥିରେ ଲୋକମାନଙ୍କୁ ବହୁତ ଆକର୍ଷିତ କରୁଥିଲା ଏବଂ ଲୋକମାନଙ୍କୁ ମଧ୍ୟ ବହୁତ ଆନନ୍ଦିତ ହେଉଥିଲା ଏବଂ ଲୋକମାନେ ମଧ୍ୟ ସେଥିରେ ବହୁତ ଆନନ୍ଦିତ ହେଉଥିଲେ ଏବଂ ବହୁତ କିଛି ଶିଖିବାକୁ ମିଳୁଥିଲା ଏବଂ ଲୋକମାନେ ମଧ୍ୟ ସେଥିରେ ଭାବ ପ୍ରବଣିତ ହେଇଯାଉଥିଲେ ପୁରୁଣା ଗୀତରେ ଲୋକମାନେ କି ଲୋକମାନେ ମଧ୍ୟ ବହୁତ ଶିଖିବାରେ ଉନ୍ନତି ହେଉଥିଲେ ସେଥିରେ ମଧ୍ୟ ବହୁତ ଶିଖିବାକୁ ମିଳୁଥିଲା ଏବଂ ଆଜିକାର ଗୀତ ଯେଉଁ ଆଧୁନିକ ଗୀତ ବାହାରିଛି ସେଥିରେ ଲୋକମାନେ କିଛି ଶିଖିପାରୁନାହାନ୍ତି ସିଏ ସିଏ ବିଭିନ୍ନ ମଡ଼ର୍ଣ୍ଣ ଏବଂ ଲୋକମାନଙ୍କୁ ମଧ୍ୟ ଖରାପ କରୁଛି ସେଇ ଗୀତରେ କିଛି ପ୍ରାମାଣିକ ଭାଷା ନାହିଁ କିମ୍ବା ଗୀତ ନାହିଁ ସେଥିରେ କିଛି ବୁଝିପାରୁନାହାନ୍ତି ସେମାନେ ସେମାନେ ଖାଲି ମନୋରଞ୍ଜନ କରି ନିଜକୁ ଆକର୍ଷିତ କରୁଛନ୍ତି ସେଥିରେ ଲୋକମାନଙ୍କୁ ମଧ୍ୟ ଖରାପ ରାସ୍ତାରେ ନେଉଛି ଏବେକା ଗୀତ ଆଗକା ଗୀତ ଲୋକମାନଙ୍କୁ ବହୁତ ଶିକ୍ଷା ମିଳୁଥିଲା ଏବଂ ସେମାନେ ନିଜକୁ ମଧ୍ୟ ବହୁତ ଉନ୍ନତି ମନେ କରୁଥିଲେ ପୁରୁଣା ଗୀତରେ ସେମାନେ ନିଜର ଭାବପ୍ରବଣକୁ ସେମାନେ ଏତେ କରୁଥିଲେ ଯେ ସେମାନେ ନିଜକୁ ମଧ୍ୟ ହଜାଇ ଦେଉଥିଲେ ଏବଂ ସେମାନେ ସେଇ ଗୀତ ମାଧ୍ୟମରେ ଏତେ ଭାବପ୍ରବଣ ହେଉଥିଲେ ଯେଉଁ ପୁରୁଣା ଗୀତରେ ସେମାନେ ଗୋଟେ କଥାକୁ ମଧ୍ୟ ସେଇ ଗୀତରେ ମନ ଦେଇ ଶୁଣୁଥିଲେ ଏବଂ କାହାରି କଥା ମଧ୍ୟ ଶୁଣୁନଥିଲେ ଆଗକା ଗୀତରେ ସେମାନେ ବହୁତ ପ୍ରଶଂସିତ ହେଉଥିଲେ ଏବେକା ଗୀତରେ କ'ଣ ନିଜେ ଖାଲି ନାଚି ଗୀତ ଗାଇ ଖାଲି ଡେଉଁଛନ୍ତି ଆଉ କିଛି ବି ନାହିଁ ସେଥିରେ ଶିଖିବାକୁ ମଧ୍ୟ କିଛି ବି ନାହିଁ ସେମାନେ ଏଥିରେ ଖରାପ ହେଇଯାଉଛନ୍ତି ଆଗକୁ ମଧ୍ୟ ଉଠିପାରୁନାହାନ୍ତି ପୁରୁଣା ଗୀତ ବହୁତ ଭଲ ଏବଂ ସେ ବହୁତ ଶିକ୍ଷା ମିଳୁଥିଲା